କ୍ୟାନଭାସ୍ ପେପର ଏହା ଟିସାର୍ଟ ମନକରେ ଲଗାଯାଇଥାଏ ଯାହାକି ସବୁଦିନ ପାଇଁ ରୁଯାଏ ଲିଭେ ନାହିଁ ଏବଂ କାନ୍ଥ ବାଡ଼ରେ ମଧ୍ୟ ସ୍ମରଣୀୟ ପାଇଁ ଚିତ୍ର ଅଙ୍କନ କରାଯାଏ ଯାହାଦ୍ୱାରା କି ତାହା ସବୁଦିନ ପାଇଁ ରହେ ଏହା ଲିଭେ ନାହିଁ କିମ୍ବା କୌଣସି ନଷ୍ଟ ହେବାର ସମ୍ଭାବନା ନଥାଏ ଏବଂ ଅନ୍ୟାନ୍ୟ ପେପରମାନଙ୍କ ମଧ୍ୟ ଲେଖାଯାଏ ଯାହା ସ୍ଥାପିତ ହୋଇକି ରହିଯାଏ